ଆମ ଅଞ୍ଚଳରେ ପ୍ରତ୍ୟେକ ଲୋକ ଅଲଗା ଅଲଗା ଖେଳର ପ୍ରତି ରୁଚି ରଖିଥାନ୍ତି ମୁଁ ମଧ୍ୟ ଜଣେ ଫୁଟବଲ୍ ଖେଳାଳି ଏବଂ ମୁଁ ବିଶେଷ କରି ତିନୋଟି ଖେଳ ପ୍ରତି ପ୍ରାଧାନ୍ୟ ଦେଇଥାଏ ଯଥା ଫୁଟବଲ୍ କ୍ରିକେଟ୍ ଏବଂ ଭଲିବଲ୍ ଆମ ଅଞ୍ଚଳରେ ପାରମ୍ପାରିକ ଖେଳ ମଧ୍ୟରୁ ଏହି ତିନୋଟି ଖେଳ ଗୁଡ଼ିକ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଏ ଏବଂ ମୁଁ ସବୁ ଖେଳରେ ପାର୍ଟିସିପେଟ୍ ମଧ୍ୟ କରିଥାଏ ଏବଂ ପୁରସ୍କାର ମଧ୍ୟ ପାଏ ମୁଁ ମୁଖ୍ୟତଃ ଫୁଟବଲ୍ ଖେଳରେ ଗୋଲ୍ କିପର୍ ଭାବରେ ରହିଥାଏ ଏବଂ ମୁଁ ଯେତେବେଳେ ବିଦ୍ୟାଳୟରେ ପଢ଼ୁଥିଲି ସେତେବେଳେ ମଧ୍ୟ ପ୍ରତ୍ୟେକ ସ୍କୁଲକୁ ଖେଳିବା ପାଇଁ ଆମର ଆମର କୋଚ୍ ନେଇଯାଆନ୍ତି ଏବଂ ସେଥିରେ ମଧ୍ୟ ଆମେ ପୁରସ୍କାର ହକଦାର ମଧ୍ୟ ହୋଇଥାଉ ଏବଂ ସେମିତି ବିଭିନ୍ନ ସ୍କୁଲ୍ ଏବଂ ବ୍ଲକ୍ ସ୍ତରୀୟ ଜିଲ୍ଲା ସ୍ତରୀୟ ଏବଂ ରାଜ୍ୟସ୍ତରୀୟ ମଧ୍ୟ ଖେଳିବା ପାଇଁ ଆମର କୋଚ୍ ଆମକୁ ନେଇଯାଇଥାନ୍ତି ଏବଂ ଏହି ଖେଳ ଗୁଡ଼ିକ ମଧ୍ୟରେ ବିଭିନ୍ନ ପ୍ରକାର ନିୟମକୁ ମାନିକି ଖେଳିଆକୁ ପଡ଼ିଥାଏ ଏବଂ ଏହି ଖେଳ ଖେଳକୁ ଗୋଟିଏ ରେଫରୀ ବା ଖେଳ ଚାଳକ ଏହି ଖେଳ ଗୁଡ଼ିକ ପାଳନ କରିଥା ଖେଳ ଗୁଡ଼ିକ ଖେଳାଇଥାନ୍ତି ସେ ବିଭିନ୍ନ ଏହି ଖେଳ ଗୁଡ଼ିକ ଏହି ଖେଳରେ ବିଭିନ୍ନ ନିୟମକୁ ମାନିବା ପାଇଁ କହିଥାନ୍ତି ଯଥା ଫାଉଲ୍ କିକ୍ ଏବଂ ହ୍ୟାଣ୍ଡ୍ ବଲ୍ ଭଳି ଅନେକ ଖେଳ ଅନେକ ନିୟମ ମଧ୍ୟ ଆମକୁ ମାନିବା ପାଇଁ ପଡ଼ିଥାଏ ଏହି ଖେଳ ଗୁଡ଼ିକ ମଧ୍ୟରେ ନିୟମ ଯୋଉ ପ୍ଲେୟାର୍ ନିୟମକୁ ମାନି ନଥାଏ ସେହି ପ୍ଲେୟାର୍କୁ ବା ଖେଳାଳିକୁ ବହିଷ୍କୃତ କରିଦିଆଯାଇଥାଏ